ପିଲା ବେଳରୁ ମୁଁ ପ୍ରଥମେ ରେଡ଼ିଓ ଟିଭିରୁ ଗୀତ ଶୁଣିକି କିଶୋର କୁମାର ନମିତା ଅଗ୍ରୱାଲ ଇରା ମହାନ୍ତି ଏମାନେ ସମସ୍ତଙ୍କର ଗୀତ ଶୁଣି ମୋତେ ଭଲ ଲାଗେ ସେ ମୋ' ସବୁ ମନେ ରଖିକି ମୁଁ ଗୀତ ସବୁ ଗାଏ ସବୁ ଗାଉ ଗାଉ ମୋ'ର ଗୋଟିଏ ମାନେ ଭଲ ଲାଗିଲା ଅଭ୍ୟାସ ହୋଇଗଲା ମୁଁ ସ୍କୁଲ କଲେଜ ଏସବୁରେ ବି ଗୀତ ଗାଏ ପ୍ରାଇଜ୍ ପାଏ ଗୁରୁ ମା' ସାର୍ ପ୍ରୋଗ୍ରାମରେ ଗୀତ ଗାଏ ସେମାନଙ୍କୁ ଭଲ ଲାଗେ ସମସ୍ତେ ପ୍ରଶଂସା କରନ୍ତି ସେସବୁ ବିଷୟ ନେଇକି ଏହି ପ୍ରତିଭା ଗୋଟିଏ ମୋ'ର ରହିଯାଇଛି ଆଜି ପର୍ଯ୍ୟନ୍ତ କେତେବେଳେ ଫାଙ୍କା ମିଳିଲେ ଗୀତ ଗାଇଦିଏ ସବୁବେଳେ ଆଉ